ଓଡ଼ିଶାରେ ମାନସିକ ସ୍ୱାସ୍ଥ୍ୟ ସମ୍ବଳ ବିଭିନ୍ନ ପ୍ରକାର ମେଡ଼ିକାଲ୍ ଉପଲବ୍ଧ ଅଛି ମାନସିକ ସ୍ୱାସ୍ଥ୍ୟ ସେବା ପାଇଁ ମେଁ ବଡ଼ ବଡ଼ ଡ଼ାକ୍ତରଖାନା ଅଛି ଯେଉଁ ଡ଼ାକ୍ତରଖାନା କି ମାନସିକ ରୋଗୀମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଚିକିତ୍ସା ପୂରା ମାଗଣାରେ ସରକାରଙ୍କ ତରଫରୁ ହେଉଛି ଏବଂ ବିଭିନ୍ନ ପ୍ରକାର ଔଷଧ ମିଳୁଛି ବିଭିନ୍ନ ପ୍ରକାର ଥେରାପି ଦେଉଛନ୍ତି ଏବଂ କରେଣ୍ଟ୍ ସାହାଯ୍ୟରେ ମାନସିକ ରୋଗୀକୁ ଭଲ କରୁଛନ୍ତି ଓଡ଼ିଶାର ଓଡ଼ିଶା ଓ ରାଜ୍ୟ ପାଇଁ ମାନସିକ ସ୍ୱାସ୍ଥ୍ୟ ପରିଷଦ ପରାମର୍ଶ ଦେଉଛନ୍ତି ଓ ମାନେ ବିଭିନ୍ନ ପ୍ରକାର ରୋଗ ହେଲେ ଲୋକମାନଙ୍କୁ ସୁଯତ୍ନ ଯତ୍ନ ସହକାରେ ତାଙ୍କ ସହିତ ଭଲ ବ୍ୟବହାର କରି ମାନସିକ ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ସେମାନଙ୍କୁ ଲୋକ ବିଭିନ୍ନ ପ୍ରକାର ଔଷଧ ଔଷଧ ଦେଇ ଲୋକମାନଙ୍କୁ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି ମାନସିକ ରୋଗୀ ତ ତାଙ୍କ ସମସ୍ତଙ୍କର ସ୍ନେହ ଆଦର ପାଇଲେ ମାନସିକ ରୋଗୀ ଭଲ ହେଇପାରୁଛନ୍ତି ବୋଲି ଆଶା କରାଯାଉଛି ଓଡ଼ିଶାରେ ବିଭିନ୍ନ ପ୍ରକାର ମାନସିକ ରୋଗୀ ଅଛନ୍ତି ସେମାନଙ୍କୁ ଅଧିକାଂଶ ବଡ଼ ମେଡ଼ିକାଲ୍ରେ ବାନ୍ଧିକିଣି ରଖିଥାଆନ୍ତି ଏବଂ ବିଭିନ୍ନ ପ୍ରକାର ଅନୁଷ୍ଠାନ ଅଛି ଯେଉଁଠାରେ କି ମାନସିକ ରୋଗୀମାନେ ରହୁଛନ୍ତି ସେଠାରେ ମାନସିକ ରୋଗୀମାନଙ୍କର ସେବା ସୁଶ୍ରୂଷା କରାଯାଉଛି ବିଭିନ୍ନ ପ୍ରକାର ଔଷଧ ପତ୍ର ଦାନ କରାଯାଉଛି ସେମାନେ ସେଠାରେ ସୁସ୍ଥ ସୁସ୍ଥ ହେଇ କିଛି କିଛି ଲୋକ ଘରକୁ ମଧ୍ୟ ଫେରୁଛନ୍ତି